ଆମ ଅଞ୍ଚଲ ଅଞ୍ଚଳଗୁଡ଼ିକରେ ଅପରାଧର ମାତ୍ରା ବଢ଼ିବାରେ ଲାଗି ଗଲି ଲାଗି ଲାଗି ଆଜିକାଲି ପ୍ରତି ଗାଁ ପ୍ରତି ସହରରେ ଅପରାଧ ଅନ୍ୟାୟ ଚୋରି ଡକାୟତ ଭ୍ରଷ୍ଟାଚାର ଇତ୍ୟାଦି ବଢ଼ିବାକୁ ଲାଗିଲାଣି ଏବଂ ମୁଁ ମୁଖ୍ୟ କାରଣ ହେଉଛି ଆମ ଆମ ଅଞ୍ଚଳଗୁଡ଼ିକରେ ଦାରିଦ୍ର୍ୟ ବେକାରୀ ନିରକ୍ଷଣ ସଂଖ୍ୟା ଅଧିକ ଅଞ୍ଚଳରେ ଥିବା ଦରିଦ୍ର ଲୋକମାନଙ୍କ ପେଟ ପୋଷିବା ପାଇଁ ଚୋରି ଏବଂ ଡକାୟତ କରୁଛନ୍ତି ଏବଂ ଆମ ଅଞ୍ଚଳଗୁଡ଼ିକରେ ଶିକ୍ଷିତ ବେକାରୀ ସଂଖ୍ୟା ଅଧିକ ଯେଉଁମାନେ ପାଠ ପଢ଼ିକି ମଧ୍ୟ ଚାକିରି ପାଇ ପାରୁନାହାନ୍ତି ସେମାନେ ରାଜନୀତି କିମ୍ବା ଡକାୟତ କାମ କରୁଛନ୍ତି ନିରୀକ୍ଷଣ ଲୋକମାନେ ତ ମୂର୍ଖ ଅଟନ୍ତି କେଉଁଟି ଭୁଲ ଏବଂ କେଉଁଟି ଠିକ୍ ତାହା ସେମାନେ ତା ଜାଣନ୍ତି ନାହିଁ ତାଙ୍କୁ ଟଙ୍କାର ଲୋଭ ଦେଖାଇଯାଏ ଯେଉଁ କାର୍ଯ୍ୟ କରିବାକୁ କୁହେ ସେମାନେ ସେହି କାର୍ଯ୍ୟ କରିଥାନ୍ତି ବିକୃତ ମାନସିକତା ଥିବା ବ୍ୟକ୍ତିମାନେ ମଧ୍ୟ ବେଳେ ବହୁତ ଖରାପ କାମ ମଧ୍ୟ କରିଥାନ୍ତି ଆମ ଅଞ୍ଚଳରେ ଅପରାଧକୁ ରୋକି ରଖିବାକୁ ହେଲେ ଅଞ୍ଚଳ ଲୋକମାନଙ୍କୁ ସ୍ଵାକ୍ଷର କରିବାକୁ ପଡ଼ିବ ଏବଂ କିପରି ଦାରିଦ୍ର୍ୟ ଏବଂ ବେକାରୀ ସମସ୍ୟା କମିବ ସେଥିପ୍ରତି ଉଚିତ୍ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ